ମୁଖ୍ୟତଃ ଆମେମାନେ ହେଉଛୁଁ ଖେଲ ପ୍ରିୟ ଆମେ ଆମେ ମାନ୍କେ ଖେଲ୍ବାକେ ବହୁତ୍ ଇଚ୍ଛା ଲାଗ୍ସି ଆଉ ଖେଲ୍ଲେ ବହୁତ୍ ଭଲ୍ ଲାଗ୍ସି ଆମେମାନେ ବହୁତ୍ କରି ଖେଲ୍ ଖେଲ୍ସୁଁ ସେମାନ୍କର୍ ଭିତ୍ରୁ ହେଲା ଫୁଟ୍ବଲ୍ କ୍ରିକେଟ୍ ଭଲିବଲ୍ କବାଡ଼ି ଆଉ ଏମିତି ବହୁତ୍ ଖେଲ ଆମ ଆମ ଗାଁରେ ବହୁତ ଖେଲପ୍ରିୟ ଲୋକ ଅଛନ୍ତି ଆମେ ପିଲାମାନେ ଖାଲି ସମୟରେ କିଛି କରି ନ ପାରିଲେ ଖେଲ ହି ଖେଲିଥାଉଁ ଆମେମାନେ ନୃତ୍ୟ ବି କରିଥାଉଁ ନୃତ୍ୟ ଚିତ୍ରାଙ୍କନ ଚିତ୍ରାଙ୍କନ ବି କରିଥାଉଁ ହେଲେ ବି ଆମ ଆମେମାନେ ନୃତ୍ୟ ଚିତ୍ରାଙ୍କନ ବେଶୀ କରି ନଥାଉଁ ଆମେମାନେ ଖେଲ ବହୁତ ଖେଲୁଁ ଆମେମାନେ ଚିତ୍ରାଙ୍କନ ଚିତ୍ରାଙ୍କନ କମ୍ କରି କରିଥାଉଁ ନୃତ୍ୟ ବି କରୁ ଆମେମାନେ ନୃତ୍ୟ କରୁଁ